ହଁ ମୁଁ ଏକ ବଡ଼ ଗୋଷ୍ଠୀ ପାଇଁ ଭୋଜନ ରାନ୍ଧିଛି ସେ ସେଇଠି ମୋତେ ବହୁତ ପ୍ରଶଂସା କରିଛି ଗୋଟିଏ ପିକ୍ନିକ୍ରେ ଯାଇଥିଲୁ ଆମେମାନେ ସେଇଠି ମତେ ବହୁତ ପ୍ରଶଂସା କରୁଛି ସେଇଠି ଚିକେନ ବହୁତ ଅନନ୍ୟ ଆଇଟମ୍ ରାନ୍ଧାଯାଥିଲା ବହୁତ ସେମାନେ ମୋତେ ବହୁତ ପ୍ରଶଂସା କରିଛନ୍ତି ସମସ୍ତେ ଖାଇକି ଆଉ ଲୋକଙ୍କ ଲୋକମାନଙ୍କ ବହୁତ ଲୋକମାନଙ୍କୁ ଆଉ ଥରେ ରାନ୍ଧିବାକୁ ପଡ଼ିଥିଲା ମୋତେ ମୁଁ ଏହି ମୁଁ ଏହି ବଡ଼ ଗୋଷ୍ଠୀ ପାଇଁ ଭୋଜନ ରାନ୍ଧିଥିବାରୁ ମୋତେ ବହୁତ ଜାଗାରୁ ମଧ୍ୟ ଡାକୁଛନ୍ତି ମୋତେ ବହୁତ ଲୋକ ମଧ୍ୟ ପ୍ରଶଂସା ମଧ୍ୟ କରୁଛନ୍ତି ମୁଁ ଏହି ଭୋଜନା ଭୋଜନାଳୟରେ ବହୁତ ସୁନ୍ଦର ଭାବରେ ରୋଷେଇ କରିଥିବାରୁ ମୁଁ ବହୁତ ଜଣାଶୁଣା

ଏଇ ଗୋଷ୍ଠୀ ଭୋଜନରେ ରାନ୍ଧିଛି